ଆମ ଅଞ୍ଚଳରେ ଖବର କାଗଜ ଉପଲବ୍ଧ ଅଛି ଆମ ଅଞ୍ଚଳର ଆସୁଥିବା ସମ୍ବାଦ ଧରିତ୍ରୀ ସମାଜ ଏହିସବୁ ରହିଛି ମୋର ପ୍ରିୟ ସ୍ତମ୍ଭ ହେଉଛି ସମ୍ବାଦ ଆମ ଘରେ ମଧ୍ୟ ସମ୍ବାଦ ମଗା ଯାଉଛି ଏଥିରେ ସବୁ ଆଡ଼ର ଖବର ପଢ଼ିଥାଉ